ଆମେ ଯେଉଁ ଧାନ ଚାଷ କରୁଛୁ ହଳ କରି ମୂଲିଆ ମଜୁରୀ ଲଗାଇ ସାର ଔଷଧ ଇତ୍ୟାଦି ପକାଇ ଆମର ପ୍ରାୟ ଗୋଟାଏ ଗୁଣ୍ଠରେ ହାରାହାରି ପାଞ୍ଚ ଶହ ସାତଶହ ଟଙ୍କା ଖର୍ଚ୍ଚ ହେଉଛି ଯାହା ଫଳରେ ଆମେ ବିକିଲା ବେଳକୁ ଆମକୁ ଧାନର ରେଟ୍ ବହୁତ କମ୍ ଯାହାମାନେ ଯେଉଁମାନେ ଆମକୁ ଶୋଷଣ ମଧ୍ୟ ବି କରିଥାଏ ଆମେ ଧାନ ଧାନ ଚାଷ କରିଛୁ କିଛି ପାଇବା ଆଶାରେ ହିଁ କରିଛୁ ଆମେ ଯଦି ଧାନ ଗୁଣ୍ଠେରେ ଆମର ଯଦି ପାଞ୍ଚ ଶହ ଛଅ ଶହ ଟଙ୍କା ଖର୍ଚ୍ଚ ହେଲା ଧାନ କାଟିବୁ ତାକୁ ଆଣିବୁ ବାଡ଼େଇବୁ ଆମର ପନ୍ଦରଶହ ଷୋଳଶହ ଟଙ୍କା ଖର୍ଚ୍ଚ ହେଇଗଲା ଧାନ ହବ କି ନ ହବ ତା ବି ଠିକ୍ ନାହିଁ ଯାହା ପରେ ଆମେ ଅସୁବିଧାରେ ସମ୍ମୁଖୀନ ପଡ଼ୁଛୁ ଏମାନେ

ଏମାନେ ଆମେ କିଣିବୁ ପନ୍ଦରଶହ ଟଙ୍କା ଖର୍ଚ୍ଚ ହେବ ପନ୍ଦରଶହ ଟଙ୍କାରେ ଆମେ ପାଇବୁ କ'ଣ ଯାହା ହଉ ଆମ ବହୁତ ଶୋଷଣ ହଉଛୁ ସରକାର ଏ ବେଶୀ ପ୍ରତି ଧ୍ୟାନ ଦେବେ ଦରକାର

ୱାଜିବ୍ ରେଟ୍ରେ ଧାନ ପାଇବେ ସେ ବିଷୟରେ ସରକାର ଟିକେ ଧ୍ୟାନ ଦେବେ